ଆମ ଗାଁରେ ଏକ ଛୋଟ ଘର ଅଛି ଯେଉଁଟା ଆମ ଘର ପଛ ପଟେ ଏକ ବହୁତଗୁଡ଼ିଏ ଗଛ ଅଛି ନିମ୍ବଗଛ ହେଉ ନଡ଼ିଆଗଛ ହେଉ ବରଗଛ ଏଭଳି ବହୁତ ପ୍ରକାର ଗଛ ଅଛି ସେହି ଗଛରେ ବିଭିନ୍ନ ପ୍ରକାର ପକ୍ଷୀମାନେ ଆସିକି ବସା କରି ତାଙ୍କର ଛୋଟ ଛୋଟ ଛୋଟ ଛୋଟ ଡାଳରେ ସେମାନେ ବସା କରି ତାଙ୍କର ବସା ବାନ୍ଧିଥାନ୍ତି ଏବଂ ସେଠି ତାଙ୍କର ଛୋଟ ଛୁଆମାନଙ୍କୁ ସେ ଜନ୍ମଗ୍ରହଣ କରାଇଥାନ୍ତି ସେହି ପକ୍ଷୀମାନେ ଖରା ଦିନରେ ବହୁତ ପାଣି ସେହି ସମୟରେ ପାଣିର ବହୁତ ଅଭାବ ଦେଖାଯାଇଥାଏ ସେଥିପାଇଁ ଆମର ସେ ଯେଉଁ ଗଛଫଛରେ ବସିଥାନ୍ତି ପକ୍ଷୀମାନେ ଆମର ଘର ପଛ ଆଡ଼େ ଗୋଟିଏ କରିଥାଉ ଯେଉଁଗୁଡ଼ାକ କି ଗୋଟିଏ ବଗିଚା ଅଛି ସେ ବଗିଚାରେ ସେମାନେ ବସିଥାନ୍ତି ଗଛ ଫଛ ପାଖରେ ବସିଥାନ୍ତି ଆଉ ସେହି ତାଙ୍କ ପାଇଁ ଆମେ ପାଣି ଗୋଟିଏ ମାଠିଆରେ ପାଣି ଫୁଲ୍ କରିକି ରଖିଥାଉ ଟଙ୍ଗା ହୋଇଥାଏ ଯେପରି ଆମର ବିଭିନ୍ନ ଜାଗା ହେଉ କି କୌଣସି ଜାଗାରେ ଯେମିତି ଶିକା ଭଳି ବନ୍ଧା ହୋଇଥାଏ ଏ କିଛି ଜିନିଷ ରଖିବା ପାଇଁ ସେଭଳି ଆମେ ପକ୍ଷୀମାନଙ୍କ ପାଇଁ ବ୍ୟବସ୍ଥା କରିଥାଉ ସେହି ପକ୍ଷୀମାନେ ଖରା ରୁ ଖରା ଦାଉରୁ ରକ୍ଷା ପାଇବା ପାଇଁ ଆସି ସେଠି ବସିଥାନ୍ତି ତାଙ୍କ ପାଇଁ ଆମେ ବିଭିନ୍ନ ପ୍ରକାର ଫୁଲ ଫୁଲ ଗଛ ଫଳ ଗଛ ଏମିତି ଆମ ବଗିଚାରେ ଅଛି ଯେଉଁଟାକି ସେମାନେ ସେଥିରୁ କିଛି ଖାଦ୍ୟ ସଂଗ୍ରହ କରିଥାନ୍ତି ଖାଦ୍ୟ ଗ୍ରହଣ କରିଥାନ୍ତି ବି ମଧ୍ୟ ଆଉ ଏହା ଏହା ଦ୍ୱାରା ସେମାନେ ବହୁତ ମାନେ ଉପକୃତ ପାଇଥାନ୍ତି ଆଉ ତା'ପରେ ଏମିତି କରିଥାନ୍ତି